ମୋ ଜୀବନରେ ଶିଖିଥିବା କେତେକ ଗୁରୁତ୍ୱପୂର୍ଣ ଶିକ୍ଷାଗୁଡ଼ିକ ହେଲା ସମୟାନୁବର୍ତ୍ତିତା ସହନଶୀଳତା କଠିନ ପରିଶ୍ରମ ପାଠ ପଢ଼ିବା ସେସବୁ ଜିନିଷ ସେସବୁ ମୋତେ ପ୍ରଭାବିତ କରିଛି କି ସେସବୁ କରିକି ହିଁ ମୁଁ ଆଜି ଗୋଟେ ସଫଳ ମଣିଷ ହୋଇପାରିଛି ନିଜ କାମ ନିଜର କର୍ତ୍ତବ୍ୟ ଠିକ୍ ଭାବରେ କରିପାରୁଛି ଯାହାକି ସବୁ ସମୟ ଭିତରେ ମୋର ସରିଯାଉଛି କଠିନ ପରିଶ୍ରମ କରିବା ଦ୍ୱାରା ପରିଶ୍ରମର ଫଳ ମଧ୍ୟ ମିଳୁଛି ସମସ୍ତଙ୍କୁ ସମ୍ମାନ ଦେବା ସମସ୍ତଙ୍କର ସମସ୍ତଙ୍କୁ ଭଲ ପାଇବା କେବେ କାହାର ଖରାପ ଚାହିଁବାନି ସମସ୍ତଙ୍କର ଭଲ ଚାହିଁବା ସେଇଟା ମୁଁ ଶିଖିଛି